ନମସ୍କାର ନମସ୍କାର କୁହନ୍ତୁ କେମିତି ଅଛନ୍ତି ସାର୍ କେବେଠାରୁ ହେଲାଣି କେତେ ସାର୍ ଆରେ ସପ୍ତାହେ ହେଲା ହେଲାଣି ଆପଣ ଫୋନ୍ କଲେନି ଆପଣଙ୍କ ପାଖେ ନମ୍ବର ଥିଲା ଏତେ ଟାଇମ୍ କେଉଁଠି ଗୋଟେ ଦେହକୁ ଆପଣ ଜଗିଲେନି ଜମା ଏତେ ଟାଇମ୍ ନେଉଛନ୍ତି କେମିତି ଆଉ ହଁ ଆଉ ଠିକ୍ ଅଛି ସାର୍ ଆସନ୍ତୁ ଟିକେ ଆପଣଙ୍କୁ ପୂର୍ବ ଥର ଯଉ ମେଡିସିନ୍ ଦେଇଥିଲି ସେଇଟା କଣ୍ଟିନ୍ୟୁ କରୁଥିଲେ ଟି କୋର୍ସ କମ୍ପଲିଟ୍ କରିଥିଲେ ଟି ଓ ହୋ ହୋ ସାର୍ ଡ଼ାଇବେଟିସ୍ଟା ଚେକ୍ କରିଛନ୍ତି ତାହେଲେ ଗୋଟେ କାମ କରୁନାହାନ୍ତି ଆପଣ ସେ ଲୋକାଲ୍ରେ ଆପଣ ଡ଼ାଇବେଟିସ୍ଟା ଚେକ୍ କରିଦିଅନ୍ତୁ ଡ଼ାଇବେଟିସ୍ ଚେକ୍ କରିଦିଅନ୍ତୁ ତାପରେ ଆସନ୍ତୁ କେବେ ଦେଖିକି ସମୟ ବାହାରକରିକି ଜଲ୍ଦି ଚେଷ୍ଟା କରନ୍ତୁ କାଲି କାଲି ଆପଣଙ୍କୁ ଡ଼ାଇବେଟିସ୍ ଚେକ୍ କରନ୍ତୁ ଆଉ ମୋତେ ମେସେଜ୍ ୱାଟସଅପ୍ କରିଦିଅନ୍ତୁ ତା ରିପୋର୍ଟଟା ତାପରେ ଆପଣ ଟାଇମ୍ ଦେଖିକି ପଳେଇଆସନ୍ତୁ ଜଲ୍ଦି ପଳେଇଆସନ୍ତୁ ତାପରେ ଦେଖିବା କ'ଣ ହେଉଛି ଇଏ ସାର୍ ଆପଣ ପୁରା ଶହେ କଡ଼୍ଟା ଟୋଟାଲ୍ ପେନ୍ ହେଉଛି ବେକ ପର୍ଯ୍ୟନ୍ତ ହଁ ହଁ ହଁ ହଁ ଆଉ ପାଞ୍ଚ ସାତ ଦିନ ହୋଇଗଲାଣି ଆଉ ସେମିତି ଆଡୁ ସାଡୁ ପେନ୍ କିଲର୍ ଖାଆନ୍ତୁନି ଏତେ ଦିନ ଧରିକି ଆପଣ ପେନ୍ କିଲର୍ ଏମିତି ଖାଆନ୍ତୁନି ଆଉ ଆପଣ ଟିକେ ପଳେଇଆସନ୍ତୁ ଚେଷ୍ଟା କରନ୍ତୁ ଜଲ୍ଦି ପଳେଇଆସନ୍ତୁ ମୁଁ ଟ୍ରିଟମେଣ୍ଟ୍ ବାହାର ଠିକ୍ ହୋଇଯିବେ କିଛି ଅସୁବିଧା ନାହିଁ ହଁ ଆପଣ ଖାଲି ଲୋକାଲ୍ରେ ସେଇଠି ଏତେ ବାଟ ଆସିକି ଡ଼ାଇବେଟିସ୍ ଉପାସ ରହିକି ଟେଷ୍ଟ କରିବେ ଆପଣ ଲୋକାଲ୍ରେ କାଲି ଖାଲି ପେଟରେ ଯାଇକି ଟେଷ୍ଟ କରିଦିଅନ୍ତୁ ତାପରେ ଖାଇବା ପରେ ଟିକେ କ'ଣ ସେଇଠି ଲୋକାଲ୍ରେ ଖାଇଦେବେ କ'ଣ କ'ଣ ଟିକେ ଖାଇକି ହୋଟେଲ୍ରୁ ଖାଇକି ତାପରେ ଦୁଇଟା ଯାକ ଟେଷ୍ଟ୍ କରିକି କାଲି ମୋତେ ୱାଟସ୍ଅପ୍ କରନ୍ତୁ କରିସାରିଲା ପରେ ମୁଁ ଆପଣଙ୍କୁ ତାପରେ ସଜେଷ୍ଟ କରିବି ଗ୍ୟାସ୍ ପ୍ରୋବଲେମ୍ ଶୁଣନ୍ତୁ ଇଏ ଯେଉଁ ଲୋକାଲ୍ରେ କି ଲୋକାଲ୍ରେ ଯେଉଁ ଦେଖେଇବେ ପାଖରେ କି ଲୋକାଲ୍ ମେଡ଼ିସିନ୍ ଷ୍ଟୋର୍ ଆପଣଙ୍କୁ ଦେଇଦେବେ ଗ୍ୟାସ୍ ଟାବଲେଟ୍ କହିବେ ଗ୍ୟାସ୍ ଯୋଗୁଁ ହେଉଛି ସେମିତି ଗ୍ୟାସ୍ ସେମିତି ୟାଡୁ ସିଆଡୁ କରି ଖାଆନ୍ତୁନି ଆପଣ ପାଞ୍ଚ ସାତ ଦିନ ହେଲାଣି କ'ଣ ଗ୍ୟାସ୍ ଧରିଛି କି ଆପଣ ଫିଲ୍ କରନ୍ତୁ ହଁ ଖାଆନ୍ତୁନି ଯଦି କାଲି ମୁଁ ଯାହା କହୁଛି ଶୁଣନ୍ତୁ ଆପଣ କାଲି ଡ଼ାଇବେଟିସ୍ଟା ଟେଷ୍ଟ କରିଦିଅନ୍ତୁ ଆଉ ପହରଦିନ କାଲି ମୋତେ ୱାଟସଅପ୍ କରନ୍ତୁ ମୁଁ କହିଦେଉଛି ପହରଦିନ ମୁଁ ଆଭେଲେବଲ୍ ରହିଲି ତାହେଲେ ଆପଣଙ୍କୁ ପହରଦିନ ଆପୋଏଣ୍ଟମେଣ୍ଟ ନେଇ ପଳେଇଆସନ୍ତୁ ହଁ ନାଇଁ ନାଇଁ ବେଶୀ କିଛି ଅସୁବିଧା ନାହିଁ ସେମିତି କିଛି ନାହିଁ ଟିକେ କ'ଣ ବାହାରୁଛି ଦେଖିଦେବା କ'ଣ ହୋଇଛି କିଛି ଅସୁବିଧା ନାହିଁ ଆପଣ ଖାଲି ଡ଼ାଇବେଟିସ୍ ଟେଷ୍ଟ କରନ୍ତୁ ତାପରେ ଆସିବେ ଯଦି ନହେଲେ ବେଶୀ ନହେଲା ମେଡ଼ିସିନ୍ ନହେଲା ଆଜ୍ଞା ହଉ